ହୁଁ ଏଇଠି ଦେଖନ୍ତୁ ଏଇଠି ତ ସବୁ ପ୍ରକାରର ଫୁଲ ଅଛି ଯେଉଁ ମନ୍ଦାର ଆଉ ଗେଣ୍ଡୁ ଗଜରା ଆଉ ଗୋଲାପ ଟଗର ସବୁ ପ୍ରକାର ଫୁଲ ଅଛି କ'ଣ କ'ଣ ଫୁଲ ନେବେ କି କେଉଁ ଫୁଲ ନେବେ ମନ୍ଦାର ଫୁଲର ରେଟ୍ ତ ସେମତି ଆମର ପଚାଶ ଟଙ୍କା ଲେଖାଁ ଆମେ ବିକୁଛୁ ହୁଁ ଗେଣ୍ଡୁ ଫୁଲ ହେଉଛି ଅଶୀ ଟଙ୍କା କେ ଜି ହଁ ଡିସ୍କାଉଣ୍ଟ ମିଳିବ ଆପଣ ନେବେ କି କେଉଁ ଫୁଲଟା ନେବେ ବହୁତ ସାରା ଫୁଲ ହଁ ହଁ ଆଉ ଆମର ଏଠି ତ ଫୁଲ ବହୁତ ମାନେ ଯେତେ କହିବେ ଆମର ଫୁଲ ଆମେ ସେତେ ଯୋଗାଇ ଦେବୁ ସେ ଫୁଲ ପାଇଁ ଆମର କିଛି ପ୍ରୋବ୍ଲେମ୍ ନାହିଁ କେତେ ଫୁଲ ନେବେ କି ଆପଣ ହଁ ହଁ ପଚିଶ ତାରିଖ ନା ହଉ ଠିକ୍ ଅଛି କେତେ ନେବେ କ'ଣ ନେବେ କୁହନ୍ତୁ ହଁ ଗେଣ୍ଡୁ ଫୁଲ ଛଅଶହ ଟଙ୍କାର

ହଜାରେ ଟଙ୍କାର ହଉ ତା'ହେଲେ ମୁଁ ଟିକେ ଲେଖି ଲେଖିଦିଏ ଛବିଶ ତାରିଖ ଦିନ ଯେହେତୁ ଆପଣ ନେବେ ନାଁ ତ ହେଉଛି ମୁଁ ଗୋଟେ ଖାତାରେ ଲେଖିଦିଏ ଲିଷ୍ଟଟା ବନାଇ ଦିଏ ଆପଣ କୁହନ୍ତୁ ହେଲା କେତେ ଲେଖାଁ ନେବେ କ'ଣ କରିବେ ହଜାରେ ଟଙ୍କାରେ ହେ ପଳାଇ ଆସିବ ଆପଣଙ୍କର ନିହାତି ତିନି ଚାରିଶହ ତିନି ଶହଟା ପିସ୍ ପଳାଇ ଆସିବ ହେଲା ତ ଆଉ ଗେଣ୍ଡୁ ଫୁଲ କେତେ ନେବେ କି ଗେଣ୍ଡୁ ଫୁଲ କେତେ ଟଙ୍କାର ନେବେ କୁହନ୍ତୁ ହଁ ଗେଣ୍ଡୁ ଫୁଲ ପାଞ୍ଚଶହ ଟଙ୍କାର ନେବେ ଯଦି ସିଏ ବି ଆପଣଙ୍କର ପଳାଇ ଆସିବ ହେଉଛି ଦୁଇଶହ ପାଖା ପାଖି ପଳାଇ ଆସିବ ଦୁଇଶହଟା ଏମିତି ପିସ୍ ହେଇଯିବ ଆଉ କେଉଁ ଫୁଲ ନେବେ କି ଦେଖନ୍ତୁ ଆହୁରି ବହୁତ ଫୁଲ ଅଛି ଯେଉଁ ଟଗର ବି ଅଛି ଆଉ ସେ ନାଲି ମନ୍ଦାର ତ ଅଲଗା ଅଲଗା ମାନେ ନାଲି କଲର୍ ଅଛି ମାନେ ସବୁରକ ଧଳା ମନ୍ଦାର ଅଛି ଆଉ ହଁ ପଦ୍ମ ଫୁଲ ବି ଅଛି ତ ଦେଖନ୍ତୁ ଏ ଏମିତି ଏମିତି ଟାଇପ୍ର ନେବେ ତ ହଁ ପଦ୍ମ ଫୁଲ ଆଜ୍ଞା ପଦ୍ମ ଫୁଲ ଟିକେ ରେଟ୍ ଅଛି ହେଲା କି ଆଉ ଯେହେତୁ ମା'ଙ୍କ ପାଖରେ ପଦ୍ମ ଫୁଲ ଲାଗେ ନାଁ ପଦ୍ମ ଫୁଲ ସେଇଥିପାଇଁ ଟିକେ ରେଟ୍ ଅଛି ହଁ ଆପଣ ଯଦି ବେଶୀ କି ନେବେ କହୁଛନ୍ତି ତା'ହେଲେ ଆମେ ବି ଟିକେ କମ୍ କରିଦେବା ଡିସ୍କାଉଣ୍ଟରେ ଆପଣ ନେବେ ହେଲା ଆମକୁ ଅଳ୍ପ କମ୍ କରିଦେବା ହଁ ପଚିଶ ତାରିଖ ଆମେ ପହଞ୍ଚାଇ ପାରିବୁ

ହଁ ହଁ ମୁଁ ସେରା ବୁଝୁଛି ପୂଜା ଅଛି ନା ଆପଣଙ୍କର ତ ନିହାତି ଦରକାର ହେଇଥିବ ତ ହେଉଛି ଆପଣ କୁହନ୍ତୁ କେ ଆପଣ ତ କହିଦେଲେ ଆଉ କ'ଣ ଆଉ କିଛି ଫୁଲ ନେବେ କି ଏଠି ଯେଉଁ ରଜନୀଗନ୍ଧା ବି ଫୁଲ ଅଛି ଆଉ ଅହ ଗୋଲାପ ଫୁଲ ବାର ପିସ୍ ନା ଗୋଲାପ ଫୁଲ ଗୋଟେ ପିସ୍କୁ ଆମର ନେଉଛୁ କୋଡ଼ିଏ ଟଙ୍କା ଲେଖାଁ ହେଲା ହଁ ଆମେ ହଁ କହିଲି ପରା ହେଉଛି ଆପଣ ଯଦି ବେଶୀକା ଫୁଲ ନେଉଛନ୍ତି ତା'ହେଲେ ଆମେ କମ୍ କରିଦେବୁ ହେଲା ତ ହଁ ଆପଣ ସେଥିପାଇଁ ଟେନ୍ସନ୍ ନିଅନ୍ତୁନି ଆଉ ଫୁଲ ନେଲେ ଟିକେ ଭଲ ସେ ସଜାଇବେ ନା ଭଲ ଲାଗିବ ହଉ ଠିକ୍ ଅଛି ମୁଁ ପହଞ୍ଚାଇ ଦେବି ହେଲା ଆପଣ ବ୍ୟସ୍ତ ହୁଅନ୍ତୁନି